ଭାଇ ମୋତେ ଲୁଗା ଦେଖାଅ ଭଲ ବ୍ରାଣ୍ଡେଡ୍ କମ୍ପାନୀର ଦେଖାଇବେ ଇଆଡ଼ୁ ସିଆଡ଼ୁ ଜିନିଷ ଦେଖାଇବେନାହିଁ ସେରାକ ମୋତେ ଭଲ ଲାଗେନାହିଁ କି ଆମ ଘର ଲୋକ ସେରା ପସନ୍ଦ କରନ୍ତିନାହିଁ ମୋତେ ବିକେ ବ୍ରାଣ୍ଡେଡ୍ର ପାଞ୍ଚ ଖଣ୍ଡ ଶାଢ଼ୀ ଦେଖାନ୍ତୁ ହେଉ ଦେଖାନ୍ତୁ ମହାକାଳୀ ବ୍ରାଣ୍ଡର ତା'ଠୁ କିଛି କମ୍ ରେଟ୍ରେ ଶାଢ଼ୀ ନାହିଁ ନାଇ ମ ଏରାକ କାଇଁ ମୋତେ ଭଲ ଲାଗୁନାହିଁ କି ମୋତେ ପସନ୍ଦ ଆସୁନାହିଁ କି ଆମ ଘର ଲୋକ ବି ନେଲେ ସେରା ପସନ୍ଦ କରିବେନାହିଁ ତ ମୋତେ ଆଉ ଗୋଟିଏ ବ୍ରାଣ୍ଡେଡ୍ର ଦେଖାନ୍ତୁ ଶାଢ଼ୀ ଆର କେତେ ଖଣ୍ଡ ଆସିବ ଆଉ କାର୍ଗିଲ କମ୍ପାନୀର କିଛି ଶାଢ଼ୀ ଅଛିକି

ଏ ଆଠୁ କମ୍ ରେଟ୍ରେ କିଛି ମିଳିବନାହିଁ ସେ କାର୍ଗିଲ କମ୍ପାନୀର ସେ ଶାଗୁଆ କଲର୍ ଶାଢ଼ୀଟା ଦେଖାଇଲେ ହଁ ସେଇଟା ଦେଖାନ୍ତୁ ୟାର ଫିକ୍ସ ରେଟ୍ କେତେ ଆସିବ ହଁ ହେଉ ସେ'ଟା ପ୍ୟାକ୍ କରିଦେବେ ଆଉ ମୁଁ ଭାଇ ପାଇଁ ଡ୍ରେସ୍ ନେବାର ଥିଲା ଦେଖାନ୍ତୁ ହେଉ ଦେଖାନ୍ତୁ ନା ନା ସେରା କିଛି ଦେଖାନ୍ତୁନାହିଁ ତାଙ୍କୁ ଗୋଟିଏ ତା'ର ରେଡ୍ କଲର୍ ହେଉଛି ପସନ୍ଦ ତାକୁ ସେଇ ରେଡ୍ କଲର୍ ଗୋଟିଏ ସାର୍ଟଟିଏ ଦିଅନ୍ତୁ ଦେଖାନ୍ତୁ ଦେଖାଉ ନାହାଁନ୍ତି ଆଉ ପ୍ୟାଣ୍ଟଟା ଆଉ କିଛି ମାନେ ଭଲ ପ୍ୟାଣ୍ଟ ନାହିଁ ଆଠୁ ଟିକିଏ ମାନେ ଭଲ ହେଉ ତା'ହାଲେ ସେ ବ୍ଳୁ କଲର୍ଟା ପ୍ୟାକ୍ କରିଦିଅନ୍ତୁ ଆଉ ରେଡ୍ କଲର୍ ସାର୍ଟଟା ଦେଇଦିଅନ୍ତୁ ଦେଖାଇଲେ ଟିକେ ଭଲସେ ହଁ ଭଲ ଅଛି ଯେ କିନ୍ତୁ ତୁମେ ତା'ହେଲେ ସେଇ ରେଡ୍ କଲର୍ ସାର୍ଟଟାକୁ ରଖିଦିଅ ସେଇ ୟେଲୋ କଲର୍ ସାର୍ଟଟାକୁ ଦେଇଦିଅ

ସେ ପସନ୍ଦ କହୁଥିଲି ଯେ ତା'ର ୟେଲୋ ବି ବହୁତ ପସନ୍ଦ ତ ତୁମେ କହୁଛ ସେ ୟେଲୋ କଲର୍ ଡ୍ରେସ୍ଟା ବି ଭଲ ଗ୍ଳେଜ୍ କରୁଛି ତ ତୁମେ ସେ ରେଡ୍ କଲର୍ ଡ୍ରେସ୍ଟାକୁ ରଖିକି ୟେଲୋ କଲର୍ ଡ୍ରେସ୍ଟା ଦେଇଦିଅ ଆଉ ଲେଡ଼ିସ୍ର ପ୍ୟାଣ୍ଟ ଅଛି କି କିଛି ଆଉ କାଜଲର ଲେଗେନସ୍ ପ୍ୟାଣ୍ଟ ଅଛି ପାଞ୍ଚଶହ ପଚାଶ ଟଙ୍କା କାଇଁ ସେ ଯେଉଁ ୟେଲୋ କଲର୍ଟା ଦେଖାଇଲେ ତା'ର କେତେଟା କଲର୍ ଅଛି ଟୋଟାଲ ତିନିଟା ପିସ୍ ଅଛି ଆଉ ତା'ହେଲେ ଦେଖାଉନାହାଁନ୍ତି କଲର୍ ସେମ୍ ଅଛି ହଁ ହେଉ ଦେଖାନ୍ତୁ ହଁ ହେଇ ସେଇ ଯେଉଁ ବ୍ଳାକ୍ କଲର୍ ପ୍ୟାଣ୍ଟଟାକୁ ସେଥିରେ ପ୍ୟାକ୍ କରିଦିଅନ୍ତୁ

ଆଉ କାଜଲ୍ର ସେଇ କଳା ପ୍ୟାଣ୍ଟଟା ଦେଖେଇଲେ ହଁ ଏଇଟା ଭଲ ହୋଇଛି ଯେ ତା' ସହିତ ମାନେ କିଛି ଟପ୍ସ୍ ଅଛି କି ଗଞ୍ଜି ଭଲ